ଆମ ଖୋର୍ଦ୍ଧା ଜିଲ୍ଲାରେ ପରିବହନର ବିଶେଷ ସୁବିଧା ଗୁଡ଼ିକ ରହିଛି ଯେମିତିକି ବିମାନ ବନ୍ଦର ଟ୍ରେନ୍ ବସ୍ ଅଟୋ ଏପରି ସୁବିଧା ରହିଛି ବିମାନ ବନ୍ଦରରେ ଆମେ ଅନ୍ଲାଇନ୍ରେ ଟିକେଟ୍ କରି ବିମାନ ବନ୍ଦରକୁ ଯାଇପାରୁ କିମ୍ବା ସେଠିକି ଯାଇ ଟିକେଟ୍ କରି ମଧ୍ୟ ବିମାନରେ ଯାଇପାରୁ ଖୁବ୍ ଶୀଘ୍ର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପହଞ୍ଚିପାରୁ ସେଇଥିପାଇଁ ଆମର ବିଶେଷ ଅସୁବିଧା ହୁଏ ନାହିଁ ଟ୍ରେନ୍ରେ ଆମେ ଅନ୍ଲାଇନ୍ରେ ଟିକେଟ୍ କରି ଯାଇପାରୁ ଟ୍ରେନ୍ ଟିକେଟ୍ କାଉଣ୍ଟରକୁ ଯାଇ ମଧ୍ୟ ଟିକେଟ୍ କରିଯାଇପାରୁ ଟିକେଟ୍ କାଉଣ୍ଟରରେ ଆମର ବିଶେଷ ସୁବିଧା ରହିଛି ଯେମିତିକି ପୁରୁଷ ନାରୀ ଦୁଇ ଜଣଙ୍କ ପାଇଁ ଅଲଗା ଅଲଗା କାଉଣ୍ଟର ରହିଛି ଆମକୁ ବିଶେଷ ଅସୁବିଧା ହୁଏ ନାହିଁ ଆମେ ଟ୍ରେନ୍ରେ ଟିକେଟ୍ କରି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସହଜରେ ପହଞ୍ଚିପାରୁ ବସ୍ରେ ମଧ୍ୟ ମୋ ମୋ ବସ୍ ଘରୋଇ ବସ୍ ଏପରି ସୁବିଧା ରହିଛି ବିଭିନ୍ନ ଜାଗାରେ ବସ୍ଷ୍ଟାଣ୍ଡର ସୁବିଧା ମଧ୍ୟ ରହିଛି ବସ୍ରେ ମୋ ବସ୍ରେ ବୟସ୍କ ଲୋକ ଛୋଟ ଛୁଆ ଗର୍ଭବତୀ ନାରୀ ଲେଡ଼ିଜ୍ମାନଙ୍କୁ ବିଶେଷ ସୁବିଧା ଯୋଗାଇ ଦିଆଯାଉଛି କଲେଜ୍ ଛୁଆ ଯାହାଫଳରେ କି କଲେଜ୍ ଛୁଆ ମାନେ ଠିକ୍ ଟାଇମ୍ରେ ନିଜ କଲେଜ୍ରେ ପହଞ୍ଚିପାରନ୍ତି ମୋ ବସ୍ ସମୟ ସମୟରୁ ସମୟ ଠିକ୍ ଟାଇମରେ ମୋ ବସ୍ ଆସିଥାଏ ଆମକୁ ବିଶେଷ ଅସୁବିଧା ହୁଏନି ଚାକିରିଆମାନଙ୍କୁ ମଧ୍ୟ ଅସୁବିଧା ହୁଏ ନାହିଁ ସେମାନେ ସହଜରେ କମ ପଇସାରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପହଞ୍ଚିପାରନ୍ତି ଘରୋଇ ବସ୍ ଅପେକ୍ଷା ମୋ ବସ୍ରେ କେ କମ୍ ପଇସାରେ ଆମେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁ ମୋ ବସ୍ରେ ବୟସ୍କ ଲୋକ ଗର୍ଭବତୀ ନାରୀ ଛୋଟ ଛୁଆମାନଙ୍କ ପାଇଁ ବିଶେଷ ସୁବିଧା ରହିଛି ଯାହାଫଳରେ କି ସେମାନେ ଅନ୍ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁଛନ୍ତି ସେମାନେ ସମସ୍ତେ ଉପକୃତ ହୋଇପାରୁଛନ୍ତି ଆମ ଖୋର୍ଦ୍ଧା ଜିଲ୍ଲାରେ ଏହି ପରିବହନ ସୁବିଧା ଯୋଗୁଁ ଆମେ ବିଶେଷ ଉପକୃତ ହେଉଛୁ ଆମ ଖୋର୍ଦ୍ଧା ଜିଲ୍ଲାରେ ମୋ ବସ୍ ଘରୋଇ ବସ୍ ଅଟୋ ଏମର୍ଜେନ୍ସି ହେଲେ ଅଟୋରେ ମଧ୍ୟ ଲୋକ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇଥାନ୍ତି